ହଁ ମୋର ଗୋଟିଏ ଚଳଚ୍ଚିତ୍ର ତୁ ମୋର ସାଥିରେ ଅତିପ୍ରିୟ ଏହି ଚ୍ଚଳଚିତ୍ର ନାୟକ ଭୂମିକାରେ ଶୈଳେନ୍ଦ୍ର ଓ ନାୟିକା ଭୂମିକାରେ ଦୀପା ଅଭିନୟ କରିଛନ୍ତି ଏହି ଚଳଚ୍ଚିତ୍ରରେ ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ ଯେପରିକି ବନ୍ଧୁବନ୍ଧୁ ମଧ୍ୟରେ ନିବିଡ଼ ସମ୍ପର୍କ ସାଙ୍ଗସାଙ୍ଗ ମଧ୍ୟରେ ଆପଣାରତା ଏବଂ ପରିବାର ପରିବାର ମଧ୍ୟରେ ଏକତା ସ୍ନେହ ପ୍ରେମ ଭଲ ପାଇବା ସମ୍ମାନ ଇତ୍ୟାଦି ଶିଖିବାକୁ ମିଳେ ଏହି ଚ୍ଚଳଚିତ୍ରଟି ଅଧିକ ଆକର୍ଷଣୀୟ ଓ ଶିକ୍ଷଣ ଯୋଗ୍ୟ ମୁଁ ଏଇ ଚଳଚ୍ଚିତ୍ର ଦେଖି ମନୋରଞ୍ଜିତ ହେବା ସହିତ ବହୁତ କିଛି ଶିଖିବାକୁ ମଧ୍ୟ ପାଇଥିଲି ସେଥିପାଇଁ ଏଇ ଚଳଚ୍ଚିତ୍ର ମୋ ହୃଦୟ ସ୍ପର୍ଶୀ ଓ ମୋର ଅତିପ୍ରିୟ